ପର୍ଯ୍ୟଟକମାନେ ଆମ ସ୍ଥାନକୁ ଆମ ଆମ ଏରିଆରେ ବୁଲିବାକୁ ଆସିଲେ ସେମିତି କିଛି ଅସୁବିଧା ନାହିଁ କାହିଁକି ଭଲ ଜାଗାମାନେ ଅଛନ୍ତି ଅଛି କାହିଁକିନା ଚନ୍ଦନଧାରା ଅଛି ଏହା ଏକ ଗୁମ୍ରେଶ୍ଵର ଅଛି ତା'ପରେ ଗୁପ୍ତେଶ୍ଵର ବି ଅଛି କଲିଆ ବି ଅଛି ସେ ସେହି ଜାଗାମାନଙ୍କରେ କୌଣସି ଅସୁବିଧା ରୁହେ ନାହିଁ କାହିଁକିନା ରହିବାର ପାଇଁ ବି କିଛି ସୁବିଧା କରାହୋଇନାହିଁ ମାତ୍ର ଜାଗା ଭଲ ଅଛି ଖାଦ୍ୟ ପରିବହନ ପକେଟ୍ ମାର୍ ପକେଟ୍ ମାର୍ ପ୍ରତି ତ ସେତିକି କିଛି ଆମର ଏରିଆରେ ସେମିତି କିଛି ହୁଏ ନାହିଁ ଖାଦ୍ୟ ସେଇଠି ଆମର ଭୋଗ ବି ଦିଆ ହୁଏ ଯିବା ପାଇଁ ଜାଗା ବି ଭଲ ରାସ୍ତାଘାଟ ବି ଭଲ ଅଛି ଆଉ କିଛି ଅସୁବିଧା ହେବା ସମ୍ମୁଖୀନ ନାହିଁ ଆମ ଏରିଆରେ କୌଣସି ପକେଟ୍ ମାର୍ର ବି କିଛି ଇଏ ନାହିଁ